ମୁଁ ଓଡ଼ିଆ ଝିଅ ହୋଇଥିବାରୁ ମୋର ଓଡ଼ିଆ ଭାଷାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ କିମ୍ବା ମୁଁ କୌଣସି ଅସୁବିଧାରେ ସମ୍ମୁଖୀନ ହୋଇନାହିଁ ସମସ୍ତେ କାହିଁକିନା ମୁଁ ଓଡ଼ିଆ ଘରର ଝିଅ ଓଡ଼ିଆ ଦେଶରେ ଓଡ଼ିଶା ମାଟିରେ ଜନ୍ମ ହୋଇ ଓଡ଼ିଶାରେ ଜନ୍ମ ହୋଇ ଓଡ଼ିଆରେ ମୋର ବେଶ୍ ପାରଙ୍ଗମ ରହିଛି ମୁଁ ଓଡ଼ିଆକୁ ସମ୍ପୂର୍ଣ୍ଣ ଭାବରେ ବୁଝି ପଢ଼ି ଲେଖିପାରୁଛି ଓଡ଼ିଆ ଲେଖିବା ପଢ଼ିବା କହିବା କୌଣସି ଅସୁବିଧା ହେଉନାହିଁ କାହିଁକିନା ମୁଁ ସମ୍ପୂର୍ଣ୍ଣ ଓଡ଼ିଆ ଭାବରେ ପରିଚିତ ଓଡ଼ିଆରେ ମୁଁ ଜନ୍ମରୁ ଏଯାଏଁ ବଞ୍ଚି ଏବଂ ଶିଖି ଆସୁଛି ଓଡ଼ିଆରେ କହିବା ପଢ଼ିବା ଶୈଳୀ ସବୁ ସଠିକ୍ ଭାବରେ ଜଣାଅଛି କୌଣସି ଅସୁବିଧା ମଧ୍ୟ ହୋଇନାହିଁ ଓଡ଼ିଆ ଭାଷା ହେଉଛି ଆମ ମାତୃଭାଷା ଓଡ଼ିଆରେ କହିବା ଲେଖିବା ସମୟରେ କୌଣସିରେ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁନାହିଁ ଓଡ଼ିଆରେ କୌଣସି ବିଷୟ କୌଣସି ଲେଖା କୌଣସି କାର୍ଯ୍ୟ କରିବାରେ ମଧ୍ୟ ବିିଳମ୍ବ ହୁଏ ନାହିଁ କାହିଁକିନା ଓଡ଼ିଆ ହେଉଛି ଆମ ଗର୍ବ ଓଡ଼ିଆ ଆମ ଜନ୍ମ ମୃତ୍ୟୁ ପର୍ଯ୍ୟନ୍ତ ରହିଛି ଓଡ଼ିଆରେ ଆମ ଦେଶର ସମସ୍ତ ଲୋକ ବା ଏବଂ ସମସ୍ତ ଦେଶବାସୀ ବେଶ୍ ସମ୍ପୂର୍ଣ୍ଣ ଭଲ ଭାବରେ ଜାଣିଛନ୍ତି ଓଡ଼ିଆ ଲେଖିବା ପଢ଼ିବା କହିବା ସବୁକିଛି ଠିକ୍ ରହୁଛି ଓଡ଼ିଆରେ କୌଣସି ଅସୁବିଧା ମଧ୍ୟ ହେଉନାହିଁ ଯାହା ଫଳରେ ଆମେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଆ ଭାଷାରେ ଲେଖିବା ସମ୍ମୁଖୀନ ଓଡ଼ିଆରେ ଲେଖିବାକୁ ମଧ୍ୟ କୌଣସି ଅସୁବିଧା ହେଉନାହିଁ ଓଡ଼ିଆ ହୋଇଥିବାରୁ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବରେ ସଠିକ୍ ଭାବରେ ଆମେ ସମସ୍ତ କାର୍ଯ୍ୟ କରିପାରୁ ଓଡ଼ିଆ ଭାଷାରେ କହିବା ଲେଖିବା ସମୟରେ କୌଣସି ଭୁଲ୍ ମଧ୍ୟ ହୁଏ ନାହିଁ ଓଡ଼ିଆ ଭାଷା ହେଉଛି ଆମ ଜନ୍ମଗତ ଭାଷା ଆମେ ମା' ଗର୍ଭରୁ ଜନ୍ମ ନେବା ପରଠାରୁ ଭାଷା ଶିଖିବା ଆରମ୍ଭ କେବଳ ଓଡ଼ିଆରୁ ହିଁ ହୋଇଥାଏ ଓଡ଼ିଆ ହେଉଛି ଆମ ଗର୍ବ ଓଡ଼ିଆ ହେଉଛି ଆମ ମାତୃଭାଷା ଓଡ଼ିଆରେ ସମ୍ପୂର୍ଣ୍ଣ ଭାବରେ ଆମର ପାରଙ୍ଗମ ଅଛି